ହାଲୋ ହାଲୋ ହଁ ହାଲୋ ଏ ବରା କେତେଟଙ୍କା ଆପଣଙ୍କ ଏଇଠି ବାପରେ ବାପରେ ଆଚ୍ଛା ଆଲୁଚପ ହଁ ଚାଉମିନ ହାଫ କେତେ ଆଁ ଆଜ୍ଞା ବାବୁ ଏଠି କେତେ ରେଟ୍ କଣ ହଉଛି ଓଡ଼ିଶାରେ ଶସ୍ତାରେ ଭାବୁଥିଲି ଆଉ ବାଙ୍ଗାଲୋର ଆସିଲାବେଳୁ ସେଠି ବହୁତ ଚିପ ପଡ଼ୁଛି ଆପଣଙ୍କର କେତେ ରେଟ୍ ହଉଛି ଆଚ୍ଛା ଆଚ୍ଛା ଆଉ ତା'ହେଲେ ଆପଣ ଆସୁନାହାଁନ୍ତି ଆମର ସେଇଠି ବାଙ୍ଗଲୋର ଆସନ୍ତୁ ସେଠି ରହିବେ ଆପଣଙ୍କୁ ରହିବା ପାଇଁ ଘର ଦ୍ୱାର ସବୁ ସୁବିଧା ଆମେ କରିବୁ ବେପାର କରିବେ ଭଲ ହବ ହଁ ହଁ ମୁଁ ନାଇଁ ଆମେ ମୁଁ ସବୁପକାର ସାହାଯ୍ୟ ଆପଣଙ୍କୁ କରିବି ବୁଝିଲେ ରହିବା ପାଇଁ ଘର ବୁଝିଦେବି ଆ ବ୍ୟବସାୟ କରିବା ପାଇଁ ହୋଲସେଲ ଦୋକାନରୁ ଜିନିଷ ଆଣିବା ପାଇଁ ପ୍ରତ୍ୟେକ ଦିନ ସକାଳୁ ଆଣୁଥିବେ ସନ୍ଧ୍ୟାରେ ସକାଳୁ ତାକୁ ଶୁଝୁଥିବେ ବିକିଲା ପରେ ଏ ସୁବିଧା ବି କରେଇଦେବି ନାଇଁ ନାଇଁ ସବୁ ସୁବିଧା କରିବା ବୁଝିଲେ କିଛି ଅସୁବିଧା ହବନି ଆପଣଙ୍କର ଆସନ୍ତୁ ଦେଖିଆ ଆଚ୍ଛା ଏ ମିଠା କେତେ ରସଗୋଲା କେତେ ଲେଖା ହେଇଛି ଉଁ ହଁ ଦୁଇଶ ବରା ଛାଣିଲେ ତ ଆଉ ଆଚ୍ଛା ଛେନାପୋଡ଼